ହଁ ଆମର କାଇଁ ଲାଇନ୍ ଫାଇନ୍ କିଛି ଆସୁନି ଆଜ୍ଞା ତିନିଦିନ ହେଲାଇଁ ଆମ ଘରକୁ ଲାଇନ୍ ଫାଇନ୍ କିଛି ଆସୁନି ବଲ୍ ଜଳୁନି କି ଫ୍ୟାନ୍ ଜଳୁନି କ'ଣ ଅସୁବିଧା ଟିକେ ଆସି ଚେକ୍ କରିପାରିବେ କି କଟାଉଟ୍ ଧପ୍ ଧପ୍ ହଉଁଛି ଇଣ୍ଡିକେଟର୍ ବି ଧପ୍ ଧପ୍ ହଉଁଛି କିନ୍ତୁ ଫ୍ୟାନ୍ କି ବଲ୍ କିଛି ବି ବୁଲୁନି ପୁରୀ ଜିଲ୍ଲାର ନିମାପଡ଼ା ବ୍ଲକ୍ରୁ କହୁଛି କେବେ ଆମକୁ ସୁବିଧା ମିଳିବ କେବେ ଆସିବେ ଆପଣ ହଁ ଆମେ ତ ଆଜ୍ଞା ତିନିଦିନ ହେଲାଇଁ ଆମେ କିଛି ବି ଚଳପ୍ରଚଳ ବି କିଛି କରିପାରୁନୁ ବହୁତ ଅସୁବିଧାରେ ଆମେ ଅଛୁ ତିନିଦିନ ହେଲାଇଁ ଲାଇନ୍ ଫାଇନ୍ କିଛି ବି ଆସିବାର ନାହିଁ ଆମ ଘରକୁ ଏମିତି ଆଜ୍ଞା ଆଜ୍ଞା ଆପଣ ଆସିବେ ନା ଆପଣଙ୍କ ଟିମ୍କୁ ପଠାଇବେ ଏଇ ଏଇ ନମ୍ବର୍କୁ ଆପଣ କଲ୍ କରିବେ

ବ୍ଲକ୍ ନିମାପଡ଼ା ଆପଣ ଆଉ ଆପଣ ଟିକେ ଶୀଘ୍ର ଆସିଲେ ଆମେ ଟିକେ ଉପକୃତ ହୁଅନ୍ତୁ ଆମେ ତ ବହୁତ ଅସୁବିଧା ହେଲୁନି ତିନିଦିନ ହେଲାଇଁ ଆମେ ଆମ ଘରକୁ ଲାଇନ୍ ଆଜ୍ଞା ଆପଣ ଟିକେ ଶୀଘ୍ର ଆସିଲେ ଆପଣଙ୍କ ଅଫିସ୍ଟା କେଉଁଠି କି ପୁରୀ ଜିଲ୍ଲାର କେଉଁଠି କେଉଁ ମନ୍ଦିର ସେଇଟା ଆଜ୍ଞା ଆଜ୍ଞା ଆପଣ ଟିକେ ଯଥାଶୀଘ୍ର ଆପଣଙ୍କ ଟିମ୍କୁ ଯଦି ପଠାଇବେ ଆମେ ବହୁତ ଉପକୃତ ହେବୁ ହଉ ଠିକ୍ ଅଛି ଯଥା ଯଥାଶୀଘ୍ର ଯଥାଶୀଘ୍ର ପଠାଇବେ ଆଉ